ପଶୁପାଳନରେ ବ୍ୟବହୃତ ହେଉଥିବା କିଛି ସାଧାରଣ ପ୍ରକାରର ପଶୁ ଖାଦ୍ୟ ହେଉଛି ଦାନା ଚୋକଡ଼ ଘାସ ମକା ସୋୟାବିନ୍ ଖାଦ୍ୟ ଆଲଫାଲଫା ଘାସ ଇତ୍ୟାଦି ସବୁ ଏହିସବୁ ଖାଦ୍ୟଗୁଡ଼ିକ ପଶୁପାଳନରେ ବ୍ୟବହୃତ ହୋଇଥାଏ ଏହି ଖାଦ୍ୟ ଖାଇବା ଦ୍ଵାରା ପଶୁମାନେ ବହୁତ ବହୁତ ଉନ୍ନତ ହୋଇଥାନ୍ତି ଭଲ ଉତ୍ପାଦନ ପାଇଁ ପଶୁମାନଙ୍କୁ ମୁଖ୍ୟତଃ ଚୋକଡ଼ ଦାନା ଏବଂ ତାଙ୍କର ଘାସ୍ୟ ସୋୟାବିନ୍ ଖାଦ୍ୟ ଏହିସବୁ ପ୍ରଚୁର ପରିମାଣରେ ଖାଇବାକୁ ଦିଆଯାଇଥାଏ ଏହାଦ୍ଵାରା ସେମାନେ ଭଲ ଅଣ୍ଡା ଦିଅନ୍ତି କ୍ଷୀର ଦିଅନ୍ତି ଏବଂ ତାଙ୍କ ଶରୀର ମଧ୍ୟ ହୃଷ୍ଟପୁଷ୍ଟ ହୋଇଥାଏ ଯାହାଦ୍ଵାରା ଭଲ ମାଂସ ମଧ୍ୟ ଦେଇଥାନ୍ତି